ଗ୍ରାମୀଣ ଲୋକ୍ମାନ୍କର୍ ଲାଗି ବୋଲି ନେ ସହର୍ର ଲୋକ୍ମାନ୍କର୍ ଲାଗି ବି ସିଷ୍ଟମ୍ରେ ଟିକେ ଟାଇମ୍ ଲାଗ୍ସି ଯେହେତୁ ଅଲ୍ ଇଣ୍ଡିଆ ଲେଭେଲ୍ରେ ହେଉ କିି ଗ୍ରାମୀଣ୍ ଲେଭେଲ୍ରେ ବି କେସେସ୍ ମାନେ ବହୁତ୍ଟେ ପେଣ୍ଡିଂ ରଖିଥିିସନ୍ ତ ସିଷ୍ଟମ୍ରେ କିଛି ନା କିଛି ଲୋଚା ଟିକେ ତ ରହୁଛେ ଆଉ ସବ୍କର୍ କାମ୍ ଜଲ୍ଦି ନାଇଁ ହୁଏ ମୋଷ୍ଟ୍ କେସେସ୍ରେ କାମ୍ ତ ଜଲ୍ଦି ହେଇଯାଏସି ବା କେତେଟା କେସେସ୍ ଅଛେ ଯେନ୍ଥିରେ କି ସିଷ୍ଟମ୍ଟା ଥାନା ଓକିଲ୍ କୋଟ୍ଟା ଇମାନେ ବହୁତ୍ ଟାଇମ୍ ଲଗେଇ ଦେସନ୍ ଯେନ୍ଥି୍ରର୍ ଲାଗିକି ବେସିକ୍ କେସେସ୍ ମାନେ ପେଣ୍ଡିଙ୍ଗ୍ ରହିଯାଏସି ଗ୍ରାମୀଣ୍ ଲେଭେଲ୍ରେ ଗ୍ରାମୀଣ୍ ଲୋକ୍ମାନ୍କର୍ ଲାଗି ଇଟା ଟିକେ ଅସୁବିଧାଜନକ୍ ରହେସି ବାକିିକେ ମେକ୍ସିମମ୍ ଟାଇମ୍ ବା ଓଭର୍ଅଲ୍ ଠିକ୍ ଠାକ୍ ହିଁ ରେଟିଂ ଦିଆ ହେବା ଯେହେତୁ ଆମର୍ ସିଷ୍ଟମ୍ଟା ଠିକ୍ ଠାକ୍ ଚାଲିଚେ ଆଉ ଓକିଲ୍ ଥାନା କୋର୍ଟ୍ ଇ ତିନ୍ହେକର୍ କମ୍ବିନେସନ୍ଟା ହିଁ ଆମ୍କୁ ବଞ୍ଚେଇକି ରଖୁଛେ ଦେଖ୍ବାକେ ଗଲେ ଇମାନେ ନାଇଁ ହେଲେ କେହେନିଥିରର୍ ନ୍ୟାୟ ହେଇ ନାଇଁପାରେ ଆମେ ଗୁଟେ ଭୁଲ୍ ଲୁକ ଆଡ଼ୁ ବି ଓକିଲ୍ ଠିଆ ହେସି ଗୋଟେ ଠିକ ଲୋଭ ଆଡ଼ୁ ବି ଓକିଲ ଠିଆ ହେସି ବାକିରେ ଠିକ୍ କାମ୍ ସେତେବେଲେ ହେସି ଯେତେବେଲେ ସଚାଇର ଜିତ୍ ହେସି ଆଉ ସେଟାକେ ସେ ଜିନିଷ୍କେ ଆଞ୍ଜାମ୍ ଦେବାର୍ ଲାଗି ସମୟଟା ଲାଗ୍ସି ଯେନ୍ଟାକି ଠିକ୍ ଏ ନେବାର୍ ବି କଥା ବାକି ଏତ୍କି ବି ଟାଇମ୍ ନାଇଁ ନେବାର୍ କଥା କି ସେ ଦୋଷଟା ମିଟି ଯାଉ ସେତ୍କି ଟାଇମ୍ରେ ତ ହେଟା ଗୁଟେ ନେଗେଟିଭ୍